ଆମ ଘରର ଚାରି ପାଖରେ ସ୍ଵଚ୍ଛ ରଖିବା ପାଇଁ ଘାସ ବୁଦା ସଫା କରିବା ଲାଟିନ୍ ଟାଙ୍କି ପାଖେ ନ ରଖିବା ଏବଂ ସବୁବେଳେ ତାକୁ ଝାଡୁ ମାଡୁ ରଖିକରି ସଫା ରଖିବା ଏହା ଏକ ଆମର କର୍ତ୍ତବ୍ୟ ଆଉ ଯଦି ବି ଅନ୍ୟ କେହି ଯଦି ଅନ୍ୟ ଘର ମାନକୁ ଯଦି ଏମିତି କରୁଛନ୍ତି ଆମେ ଯାଇକରି ତାହାକୁ ମନା କର୍ମା ଇଟାର ଯଦି ଆମେ କର୍ମା ବେଲେ ଆମର୍ ରୋଗ ବ୍ୟାଧିରୁ ରକ୍ଷା ପାଇମା ସମସ୍ତେ ପରା ଘରା ଯାହା ଅଛନ୍ ସମସ୍ତେ ନିରୋଗୀ ହେଇକିରି ରହିବାର୍ ପଡ଼୍ବା ଆଉ ଇଏ ଆମର୍ ସଫା ନଇ ରଖିଲେ ନାନା ପ୍ରକାର ବେମାର୍ ଆମର୍ ଚାରିପଟେ ଘୋରି ରହିବା ସେଥିରୁ ମଶା ମାଛି ମାନଙ୍କର୍ ଲାଗି ଆମେ ଦାଉରୁ ରକ୍ଷା ପାଇମା ଆରୁ ବେମାର ସେମାରୁ ପାର୍ ପାଇମା ଇଟା ଆମର ମୁଖ୍ୟ କର୍ତ୍ତବ୍ୟ ହେ